ଓଡ଼ିଆ ଭାଷା ଆମର ରାଜ୍ୟ ମଧ୍ୟରେ ଆଞ୍ଚଳିକ ଭାଷାଟା ଉପ ଭାଷାଠାରୁ ଏମିତି ବି ଅଲଗା ଟାଇପ୍ର ଯେମିତିକି ଆମ ଆଞ୍ଚଳିକ ଭାଷାରେ ଗାଉଁଲି ଟାଇପ୍ର ଲାଙ୍ଗୁ ଭାଷା ୟୁଜ୍ କରାଯାଉଛି ଯେମିତିକି ଏଁ ଆସିଲ ଆଇଲ ଖାଇଲ ପିଇଲ କିନ୍ତୁ ଆମର ଓଡ଼ିଆ ଭାଷା ଯେଉଁଟାରକି ବଡ଼ ବଡ଼ ପୋଷ୍ଟର୍ରେ ହଉ କି ହସ୍ପିଟାଲ୍ଠାରୁ ଆରମ୍ଭ କରି ଓଡ଼ିଶାର କେଉଁ ଜାଗାରେ ଯଦି ପୋଷ୍ଟର୍ ମରା ହେଉଛି ସେଥିରେ ସାଂସ୍କୃତିକ ଟାଇପ୍ର ଯେଉଁ ଭାଷା ଯେମିତି ବ୍ୟବହାର କରନ୍ତି ପ୍ରକୃତ ଓଡ଼ିଆ ଭାଷା ସାହିତ୍ୟିକ ଭାଷା ସେମିତି କରାଯାଉଛି ଯେମିତି କରି ଓଡ଼ିଆ ଭାଷା ସ୍କୁଲ୍ କଲେଜ୍ମାନଙ୍କରେ ଯେଉଁଭଳି ସ୍ତରରେ ଶିକ୍ଷା ହେଉଛି ସେଇଥିରୁ ଓଡ଼ିଆ ଭାଷାଟା ଦିନକୁ ଦିନ ଉନ୍ନତି ସ୍ତରକୁ ଯାଉଛି ଉପଭାଷାରେ ଏବେ ବି ଯେଉଁ ଗାଁ ଲୋକମାନେ ଅଛନ୍ତି ସେମାନେ ଯେଉଁ ଭାଷା ପ୍ରୟୋଗ ଏବେ ବି କରୁଛନ୍ତି ଯେଉଁଟାକି ଶୁଦ୍ଧ ଓଡ଼ିଆ ଭାଷା ଯାହାକୁ ଆମେ କୁହାଯାଏ ଯେମିତିକି ଆସିଲ ଖାଇଲ ପିଇଲ ହଇଲୋ ମାନେ ଯେମିତି ଗାଉଁଲି ଲାଙ୍ଗୁଏଜ୍ କିନ୍ତୁ ଓଡ଼ିଆ ଭାଷା ଏମିତି ଏକ ଭାଷା ଯେଉଁଟାକି ବଡ଼ ବଡ଼ ଇଣ୍ଟରଭିୟୁ ପରୀକ୍ଷାରେ ଯେମିତି ଦେବାକୁ ହେଲେ ସେମିତି ଭଲ ଓଡ଼ିଆ ଭାଷା ଯେଉଁଟାକି ସ୍କୁଲ୍ ମାନଙ୍କରେ ପଢ଼ା ଯାଇଛି ସେହି ଭାଷା ଆମକୁ ପ୍ରୟୋଗ କରିବାକୁ ଦିଆ ହେଉଛି ଆମ ରାଜ୍ୟର ଓଡ଼ିଆ ଆମ ନିଜ ଓଡ଼ିଆ ଭାଷାକୁ ଆମେ ଭାରତବର୍ଷରେ କେମିତି ଉନ୍ନତ ସ୍ତରକୁ ଆଣିବା ଆମେ ସେହି ବିଷୟରେ ୟେ କର ତା' ମାନେ ନୁହେଁ କି ଆଞ୍ଚଳିକ ଉପଭାଷା ଠାରୁ ଆମେ ଆଞ୍ଚଳିକ ଉପଭାଷା ଲୋକମାନଙ୍କୁ ଯଦି ଆମେ ଶିକ୍ଷା ଦେବା ଆଞ୍ଚଳିକ ଲୋକମାନଙ୍କୁ କି କେମିତି ଓଡ଼ିଆ ଭାଷାରୁ ଆମେ ଭଲ ୟେ କରିପାରିବା ସେମତି ଓଡ଼ିଆ ଭାଷାଟା ଡେଭଲପ୍ ହେବ ବୋଲି ମୋର ମନ ଅଛି